ଭାରତର ସମସ୍ତେ ହଁ ଚା ଭଲ ପାଆନ୍ତି ଘରେ ମୁଁ ଚା ରୋଷେଇ କରେ ପ୍ରଥମେ ଚା ଗିନାରେ ଯେତିକି ଚା ସମସ୍ତେ ପିଇବେ ସେତିକି କପ୍ ପାଣି ଦିଏ ତା'ପରେ ଚିନି ଦିଏ ତା'ପରେ ଅଦା ତା'ପରେ ଯାଇ ତେଜପତ୍ର ତା'ପରେ ଚା ଦେଇକିରି ଚା ତିଆରି କରେ ସେଇଟା ହେଉଛି ନାଲି ଚା ଆଉ ତା'ପରେ ଯାଇକିରି କ୍ଷୀର ଚା ଅଛି କ୍ଷୀର ଚା ତିଆରି କଲେ ହେଲା ତା'ପରେ ଖାଲି କ୍ଷୀର ଆଉ ଚା ଦେଇକିରି ତିଆରି କରୁଛିି ତା ଭିତରେ ଖାଲି କ୍ଷୀର ଆଉ ଚା ଆଉ ଚିନି ଆଉ ଇଲାଇଚି ଦିଆ ହେଉଛି ଇଲାଇଚିଟା ଦେଲେ ଭଲ ବାସ୍ନା ହୁଏ ତେଣୁକରି ଇଲାଇଚିଟା ଦିଆ ହେଉଛି